ମୋ' ପାଖରେ ଅନେକଗୁଡ଼ିଏ ମୋର ପ୍ରିୟ ଓଡ଼ିଆ ପ୍ରବାଦ ରୂଢ଼ି ରହିଛି ଯେମିତିକି ଘର ଢ଼ିଙ୍କି କୁମ୍ଭୀର ଭୋକିଲା କୁକୁର କାମୁଡ଼େ ନାହିଁ ଧୀର ପାଣି ପଥର କାଟେ ପିଲାଟି ଇନ୍ଦ୍ର ଚନ୍ଦ୍ର ମାନୁନାହିଁ ସାପ ମରୁ ନାହିଁ କି ବାଡ଼ି ବି ଛିଡ଼ୁ ନାହିଁ ତେଲିଆ ମୁଣ୍ଡରେ ତେଲ ଏମିତି ଅନେକ ରୂଢ଼ି ରହିଛି ଆଉ ମୋତେ ଆମ ଓଡ଼ିଆ ଭାଷାର ରୂଢ଼ିଗୁଡ଼ିକ ମୋତେ ବହୁତ ଭଲଲାଗେ ତେଣୁ ମୁଁ ଯେତେବେଳେ କଥା କହେ ବହୁତ ସମୟରେ ରୂଢ଼ି ପ୍ରୟୋଗ କରେ ଯାହାଦ୍ୱାରା ମୋତେ ଖୁସି ଲାଗେ ଏବଂ ଅନ୍ୟମାନେ ମଧ୍ୟ ଖୁସି ହୋଇଥାନ୍ତି